ଯଦି ସେମାନେ ମୋ ପ୍ରସ୍ତୁତ କରିଥିବା ଖାଦ୍ୟକୁ ପସନ୍ଦ କରନ୍ତି ତେବେ ସେମାନଙ୍କ ପାଖରେ ଆମେ ଯଦି ସେ ଆମ ଘରକୁ ଆସିଛନ୍ତି ତ ମୁଁ ରୋଷେଇ କରୁଥିବା ବେଳେ ସେମାନଙ୍କୁ ପ୍ରଣାଳୀଟା ବତାଇ ଦେବି ଯେମିତି କଡ଼ାଇ ବସାଇବି ସେହିଠି ତେଲ ପକାଇବି ତେଲ ପକାଇ ସାରିଲା ପରେ ସୋରିଷ ପକାଇକି ବି ତାକୁ ଫୁଟାଇବି ଲଙ୍କା ପକାଇବି ପିଆଜ ସିଝିବା ପର୍ଯ୍ୟନ୍ତ ଟିକେ ଛେ ନାଲି ହେବା ପର୍ଯ୍ୟନ୍ତ ଛାଡ଼ିଦେବି ତା'ପରେ ଆମେ ଯେଉଁ ଘରୋଇ ଉପଚାର ରଖୁଛୁ ଯେଉଁ ଗ୍ରାଇନ ମସଲା ଜିନିଷ ତାକୁ ଛେଚିକି ଗୁଣ୍ଡ କରିକି ରଖିଥିବି ତାକୁ ସେହିଠି ପକାଇ ଦେଇକି ତାକୁ ଘୋଡ଼ଣି ଆକାରରେ ପକାଇ ପକାଇ ତାକୁ ପ୍ରଥମେତ ଶିଝାଇ ଦେବି ଲଙ୍କା ଏ ଲୁଣ ଦେଇକି ସିଝାଇ ଦେଇ ସାରିଲା ପରେ ଟିକେ ତେଲ ଅଂଶ ପାଣି ଅଂଶ ଶୁଖିଯିବ ତେଲ ଅଂଶ ବାହାରିଲା ପରେ ସେହିଠି ମୁଁ ପରିବା ହେଉ କି ଯାହା ବି ତରକାରି କରିଛୁ ପକାଇ ଦେବି ପକାଇ ଦେଲା ପରେ ତାକୁ ଘୋଡ଼ାଇ ଘୋଡ଼ାଇ ଶିଝାଇ ଶିଝାଇ ରଖିଦେବି ତା'ର ଜଳୀୟ ଅଂଶ ପୁଣି ପରିବାର ଜଳୀୟ ଅଂଶଟା ଶୁଖିଯିବ ଶୁଖିଗଲା ପରେ ସେଠି ପାଣି ଢାଳିକି ତାକୁ ସିଝିବା ପର୍ଯ୍ୟନ୍ତ ଛାଡ଼ିଦେବି ତା'ପରେ ସିଝିଗଲା ପରେ ଓହ୍ଲାଇକି ରଖିଦେବି ଖାଇବ ଟେଷ୍ଟ ହେବ